ହଁ କ'ଣ କ'ଣ କିରେ ହଁ ଡ୍ରେସ୍ଟା ଆଠୁ ଛୋଟ ଛୋଟିଆ ମୋଟିଆ ଦୋକାନରେ କରିଛି ଆଉ ଏ ଚା' ବିସ୍କୁଟ୍ କେକ୍ ପାଉଁରୁଟି ଆଉ ଏଇ ସଫଲ ଫଫଲ ଟିକେ ବିକ୍ରି ହେଉଛି ପାନ ଆଉ ଏମିତି ସବୁ କରୁଛି ଧୀରେ ଧୀରେ ଆଉ ହଁ ସବୁ ସେଇ ଜିନିଷ ଭେରାଇଟି ଜିନିଷ ଟିକେ ଟିକେ ରଖିଛି ଆଉ ଚାହା ଦୋକାନରେ ଛୋଟକାଟିଆ ଦୋକାନ ଚା' ଦୋକାନ ଯାହା ରୁହେ ସେଇ ଜିନିଷ ଟିକେ ରଖିଛି ଆଉ ଆଉ କ'ଣ କ କ'ଣ ପାଇଁ ପଚାରୁଥିଲୁ କି

ହଁ ଏସବୁ ଜୋତା କରିବାକୁ ଟିକେ ନ ସୁବିଧା ନାହିଁ ସୁବିଧା ହେଲେ କରିବା ଆଉ ସୁବିଧା ଦେଖିକି କରିବା

ଏ ସୁବିଧା ଟିକିଏ ହେଲେ କରିବା ଏଇନେ ଟିକେ ବର୍ତ୍ତମାନ ସିଜିିନ୍ଟା ବି ଭଲ ସିଜିିନ୍ ଆସିଲଣି ଶୀତ ସିଜିିନ୍ଟା ନା ଭଲ ବିକ୍ରି ହବ ଚା' ଫା ବିକ୍ରି ହବ ପକୁଡ଼ି ଫକୁଡ଼ି ଭଲ ବିକ୍ରି ହବ ଧୀରେ ଧୀରେ କରିବା ଆଉ ମନ ଥିଲେ ସବୁ ହବ ହେଲା ମନ ଥିଲେ ସବୁ ସବୁ ଜିନିଷରେ ମନ ଥିବା ଦରକାର ଆଉ କ'ଣ କହ ହଁ ଆସ ଭଲ ହବ ଆସିଲେ କେଉଁଦିନ ଆସିବୁ ହୁଁ ହଉ ତାହେଲେ ରହୁଛି